ଗତକାଲି ମୁଁ ଆପଣଙ୍କ ଦୋକାନରୁ ଗୋଟିଏ ଚାର୍ଜର କିଣିଥିଲି ଯେତେବେଳେ କିଣିବାକୁ ଯାଇଥିଲି ସେତେବେଳେ ତ ପ୍ୟାକେଟ୍ରେ ବହୁତ ଭଲ ଭଲ ଲେଖା ଥିଲା କ୍ୱାଲିଟି ବି ବହୁତ ଭଲ ଥିଲା ଆପଣମାନେ ବି ବହୁତ ଭଲ କହୁଥିଲେ ତ ମତେ ଦେଖିକି ପସନ୍ଦ ହେଇଥିଲା ତା'ପରେ ଯେତେବେଲେ ଚାର୍ଜର କିଣିକି ଘରେ ଆଣିଥିଲି ପ୍ରଥମେ ତ ଚାର୍ଜ ଦେଲି ଚାର୍ଜ ହେଇଥିଲା ବାକି ଆଜି ସକାଳେ ଯେତେବେଳେ ଆଉ ଥରେ ଚାର୍ଜ ଦବାପାଇଁ ଯାଇଥିଲି ଦେଖିଲି ଆଉ ଚାର୍ଜ ହେଉନାହିଁ ଚାର୍ଜର ଆଉ କାମ କରୁନାହିଁ ତ ମତେ ବହୁତ ଖରାପ ଲାଗିଲା ଆଉ ଏତେ ବ୍ୟାଡ଼ କ୍ଵାଲିଟି ଯେ କହି ହବ ନାହିଁ ଭେରି ବ୍ୟାଡ଼ କ୍ଵାଲିଟି ତ ମୁଁ ଚାହୁଁଛି ଏମିତି ଲୋକମାନଙ୍କଠୁ ନଠକିକି ନେଲେ ଭଲ ଲୋକମାନେ ବହୁତ କଷ୍ଟ କରିକି କାମ କରୁଛନ୍ତି ଆପଣମାନେ ଏମିତି ଠକିଲେ କେମିତି ଚଳିବ ମୁଁ ଚାହୁଁଛି ଯେ ମୋର ଏଇ ଚାର୍ଜର ରିଟର୍ଣ୍ଣ କରୁ ହଉ